ବଗିଚା ଆମକୁ ବହୁତ ଭଲ ଲାଗେ କାରଣ ଗଛ ଲଗେଇବା ଦ୍ୱାରା ବହୁତ ସୁନ୍ଦର ଲାଗେ ବହୁତ ଫୁଲ ଫଳ ବହୁତ ମିଳେ ଗଛ ଲଗେଇଲେ ଆମକୁ ବହୁତ ଅମ୍ଳଜାନ ମିଳେ ନା ଛାଇଁ ଟିକିଏ ମିଳେ ଖରାରୁ ଯାହାଦ୍ଵାରା ଆମକୁ ବହୁତ ଖୁସି ଲାଗେ ତେଣୁ ଆମେ ପ୍ରତ୍ୟେକ ଘର ପାଖରେ ହେଉ ବା ବହୁତ ବିଲ ବାଡ଼ିରେ ହେଉ ପ୍ରତ୍ୟେକ ଜାଗାରେ ବହୁତ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ କାରଣ ଫୁଲ ଫଳ ଅମ୍ଳଜାନ ଆମର ଘରକୁ ବହୁତ ସୁନ୍ଦର ଲାଗେ ବହୁତ ବଢ଼ିଆ ଲାଗେ